ଭାରତରେ ବିଭିନ୍ନ ପ୍ରକାର ସାଂସ୍କୃତିକ ଏବଂ ପରମ୍ପରା ଓ ବିଶ୍ୱାସ ଭାରତରେ ରହିଛି ଯେମିତିକି ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଓଡ଼ିଶୀ ଛଉ ଗୋଟିପୁଅ ନାଚ ଏଗୁଡ଼ାକ ଭାରତ ବର୍ଷରେ ହିଁ ଥାଏ ଏହିଟା ଅନ୍ୟ କେଉଁ ଦେଶରେ ମିଳିପାରେ ନାହିଁ ଦେଖିବାକୁ ପାଏନା ମିଳେ ନାହିଁ ଆମର ଯେମିତି ପରମ୍ପରା ପରମ୍ପରା ଆମର ବହୁତ ବିଶ୍ଵସନୀୟ କଥା ଯେଉଁଟାକି ଆମର ବଡ଼ମାନଙ୍କୁ ମାନିବା ଯେମିତିକି ଆମର ଦେଢ଼ଶୁର ଭାଇବୋହୁ ଆଉ ଆମର ଦେଢ଼ଶୁରକୁ ନ ଛୁଇଁବା ମଳାଶୁରମାନଙ୍କୁ ନ ଛୁଇଁବା ଆଉ ଏମିତି ଭାରତରେ ଅନେକ ପ୍ରକାର ପରମ୍ପରା ରହିଛି ଯେଉଁଗୁଡ଼ା ଭାଇ ଭଉଣୀ ରକ୍ଷା ବନ୍ଧନ ରାକ୍ଷୀ ବାନ୍ଧିବା ଭାଇକି ସେ ହାତରେ ଭଉଣୀ ଆଉ ଆମର ଯେମିତି ସ୍ଵାମୀମାନଙ୍କ ପାଇଁ ସେହି ସାବିତ୍ରୀ ଓଡ଼ିଶାରେ ସାବିତ୍ରୀ ପୂଜା ହେଉ ଅନ୍ୟ ପାଖରେ ସେ କରବାଚଉଥ ହେଉ ଏହି ଭଳିଆ ଅନେକ ରହିଛି ସ୍ତ୍ରୀମାନେ ଉପବାସ ରହି ସ୍ଵାମୀମାନଙ୍କ ପୂଜା କରିବା ଏହି ଭଳିଆ ଅନେକ ପରମ୍ପରା ରହିଛି ଆମର ଯେଉଁଗୁଡ଼ାକକି ଭାରତ ବର୍ଷରେ ହିଁ କେବଳ ଦେଖିବାକୁ ସେ ସମ୍ପର୍କ ସେ ବନ୍ଧନ ସବୁ ଭାରତରେ ହିଁ ମିଳିଥାଏ ଯେଉଁଟାକି ଅନ୍ୟ କେଉଁ ଦେଶରେ ଏସବୁ ଜିନିଷ ଦେଖିବାକୁ ମିଳିନଥାଏ